ଆମେ ପଶୁପାଳନ କରୁ ପଶୁ ପଶୁ ହେଉଛି ସିଏ ମାନେ ତାଙ୍କ ତାଙ୍କ ସେବା କଲେ ଆମକୁ ପୂଣ୍ୟ ମିଳିଥାଏ ତାଙ୍କ ତାଙ୍କ ପଶୁପାଳନ ହେଉଛି ଭଲ ଭଲ ସେମାନଙ୍କୁ ସେବା କଲେ ଭଲ ମିଳିଥାଏ ତ ଆମେ ପଶୁ ଗାଈ ଗୋରୁଜ ଯାହା ରଖନ୍ତି ଆମେ ସେମାନ ପାଇଁ ଏକ ଗୁହାଳ କରିଥାଉ ଏବେ ସରକାରଙ୍କ ତରଫରୁ ଏଇନା ଭଲ ସୁଯୋଗ ଭଲ ସୁଯୋଗ ମିଳୁଛି ସରକାର ମୋ ଗୁହାଳ ବୋଲିକି ଗୋଟେ ଦଉଛନ୍ତି ଯୋଜନା ଗୋଟେ ଦେଇଛନ୍ତି ସେଇଥିରେ ଆମେ ବି ତାହ ଭାଗ ନେଇଛୁ ଆଉ ଆମ ଘରେ ଏବେ ଯେଉଁ ଗୁହାଳ ହେଉଛି ସେ ଗୁହାଳ ମୋ ଗୁହାଳ ଆମକୁ ମିଳିଛି ସେ ଗୁହାଳ ନା ଆମେ ପୁରା ସ୍ୱଚ୍ଛ ପରିଷ୍କାର କରି ରଖିଛୁ ରଖିଛୁ ଗାଈମାନଙ୍କୁ ଗାଈ ଗୋରୁଙ୍କୁ ଭଲ ଯେମିତି ଆମେ ଘରେ ରହୁ ସେଇ ପ୍ରକାର ଘର ତଳେ ଗୁହାଳର ତଳେ ସିମେଣ୍ଟ୍ କରିଛୁ ଏବଂ ଭଲ ଲାଇଟ୍ ଲାଇଟ୍ ଗୋଟେ ଲଗାଇଛୁ ଫ୍ୟାନ୍ ଗୋଟେ ଲଗାଇଛୁ ଆଉ ଭଲ ଭାବରେ ପଶୁ ଗାଈକୁ ଗାଈ ଗୋରୁକୁ ଆମେ ରଖିଛୁ ଗାଈ ଗୋରଙ୍କୁ ଯତ୍ନ ତାଙ୍କର ଗାଧୋଇବା ଯତ୍ନ ଭଲସେ ନେଉଛୁ ତାଙ୍କୁ ଗାଧୁଆ ଖାଇବା ତାଙ୍କର ଖାଇବା ଦାନା ପାଣି ଆମେ ଠିକ୍ ଟାଇମ୍ରେ ଦେଉଛୁ ଏବଂ ତାଙ୍କର ଘର ପୁରା ପରିଷ୍କାର ପରିଚ୍ଛନ୍ନ ରଖି ଏବଂ ଗୋବର ଫୋବର କାଢ଼ି ଗୋବର କାଢ଼ି ଏବଂ ତାଙ୍କର ପରିଶ୍ରା କେମିତି ସଫା ହେଇକି ନାଳରେ ଯିବ ସେ ବ୍ୟବସ୍ଥା ବି ଭଲ ଭାବରେ ଆମେ କରିଛୁ ଆଉ ସେ ପଶୁପାଳନ ହେଉଛି ବହୁତ ଭଲ ଭଲ ଆଉ ଗୋମାତାଙ୍କୁ ସେବା କଲେ ଆମକୁ ପୂଣ୍ୟ ମିଳେ ତ ଆମେ ସେଥିପାଇଁ ଆହୁରି ଅଧିକ ଯତ୍ନ ନେଉଛୁ ଗୋମାତାଙ୍କର ଗୋମାତାଙ୍କୁ ଖାଇବା ଖାଇବା ପାଇଁ ଆମେ ସାର ଆମେ ଭଲ ଦେଉଛୁ ମାନେ ଗଛ ଘାସ ଦାନାପାଣି ସବୁ ଭଲ ଦେଉଛୁ ପେଜ କୁଣ୍ଡା ତାଙ୍କୁ ଭଲ ଦିଆଯାଏ ଆଉ ତାଙ୍କ ଖାଇବା ଭଲ ଡଙ୍ଗା ବି କରାଯାଏ ଆଉ କରାଯାଇଛି ଆଉ ସେ ରହିବା ପାଇଁ ବି ତଳ ସିମେଣ୍ଟ୍ କରିକି ନାଳ ଫାଳ କାଢ଼ିକି ସବୁ ରଖାଯାଏ ଆଉ ଦିନକୁ ଦୁଇଥର ସେ ଗୁହାଳକୁ ଆମେ ସଫା କରିଥାଉ